ମୁଁ ପଞ୍ଚମ ଶ୍ରେଣୀରେ ପଢ଼ୁଥିଲି ସେତିକିବେଳେ ମୁଁ ଭଲ ଚିତ୍ର ଅଙ୍କନ କରୁଥିଲି ସେଇ ଚିତ୍ରରେ ଭଲ ଫୁଲଟିଏ କାଟିଥିଲି ସେଇ ଫୁଲରେ ପାଖୁଡ଼ାଟିଏ ଥିଲା ଗୋଟିଏ କଳସ କରିଥିଲି ସେଇ କଳସରେ ପ୍ରଥମେ ଗୋଟେ କଳସ କରିଥିଲି ତା'ପରେ ଗୋଟେ ପଇଡ଼ କରିଥିଲି ପଇଡ଼ ଉପରେ ଗୋଟେ ଫୁଲ ପଦ୍ମଫୁଲଟିଏ ପକାଇଥିଲି ତା'ପରେ ଆମ୍ବ ଡାଳଟିଏ ଦେଇଥିଲି ସେଇଟି ତା ଫୁଲ ଉପରେ ତା ପାଖରେ ଚାରିପଟରେ ଗୋଟେ ବାମ ପଟରେ ଗୋଟେ ଥିଲା କଳସ ଥିଲା ଗୋଟେ ହାତୀ ଥିଲା ସେଇ ଫୁଲ ମୋତେ ସେଇ ଚିତ୍ରାଙ୍କନ ଫୁଲ ସାହାଯ୍ୟରେ ଗୋଟେ ମୁଁ କ୍ଲାସ୍ରେ ସେକେଣ୍ଡ ପାସ୍ କରିଥିଲି ତା'ପରେ ସେହି ଫୁଲ ଦେଖି ସମସ୍ତେ ଖୁସି ହେଇଯାଇଥିଲେ ସେଇ କ୍ଲାସ୍ରେ ସେଇ କ୍ଲାସ୍ରେ ମୁଁ ଫାଷ୍ଟ ହେଇଥିଲି ପୁଣି ମୁଁ ସପ୍ତମ ଶ୍ରେଣୀରେ ଚିତ୍ରାଙ୍କନ କରିଥିଲି ପୁଣି ସେଇ କଳସ ଆଉ ଗୋଟେ ବଡ଼ ଇଏ କର୍ଥିଲି ଆମର ଗୋଟେ ବଡ଼ ଆମ୍ବଡ଼ାଳ ସାହାଯ୍ୟରେ ଆମ୍ବଟିଏ ଆଙ୍କିଥିଲି ଆମ୍ବ ଆଙ୍କିକରି ତାକୁ ଠାକୁରଙ୍କ ପାଖରେ ଭୋଗ ଲଗାଇଦେଇଥିଲି ତା'ପରେ ପୁଣି ଗୋଟେ ଚିତ୍ରାଙ୍କନ କରିଥିଲି ଗୋଟେ କୁଣ୍ଡରେ ଗୋଟେ ବଡ଼ ପଇଡ଼ଟିଏ ରଖିଦେଇଥିଲି ଆମ୍ବଡାଳଟିଏ ରଖିଦେଇଥିଲି ଫୁଲଟିଏ ରଖିଦେଇଥିଲି ସେଇ ଫୁଲ ଉପରେ ଗୋଟେ ହାତୀର ଚିତ୍ରାଆଙ୍କନ କରିଥିଲି ସେ ହାତୀ ସାହାଯ୍ୟରେ ଗୋଟେ ଲକ୍ଷ୍ମୀଙ୍କର ଚିତ୍ରାଙ୍କନଟିଏ କରିଥିଲି ସେଇଆକୁ ମଧ୍ୟ ମୁଁ କ୍ଲାସ୍ରେ ଫାଷ୍ଟ ହେଇଥିଲି ସାର୍ ମାନେ ଖୁସି ହେଇଥିଲେ ମତେ ବହୁତ ମୋ ପ୍ରଶଂସା ମଧ୍ୟ କରିଥିଲେ ପୁଣି କ୍ଲାସ୍ରେ ଟେନ୍ କ୍ଲାସ୍ରେ ପାଠ ପଢ଼ିଲି ପୁଣି ମୁଁ ଚିତ୍ରାଙ୍କନ ମୋତେ ସାର୍ ମାନେ କହିଲେ ଆସ ତମେ କଳାପଟାରେ ଗୋଟେ ଚିତ୍ରାଙ୍କନଟିଏ କର ମୁଁ ଗୋଟେ ଚିତ୍ରାଙ୍କନ କରିଥିଲି ମୋ ବାପା ମାଆଙ୍କର ଗୋଟେ ଚିତ୍ରାଙ୍କନ କରିଥିଲି ସେ ଦେଖି ସାର୍ ମାନେ ବହୁତ ଖୁସି ହେଇଥିଲେ ମୋତେ ଆଶୀର୍ବାଦ କରିଥିଲେ କହିଲେ ଯା ହଉ ଏଇ ପିଲାଟି ମୋତେ ନାଁ ପଚାରିଥିଲେ କହିଲେ ତମ ନାଁ କ'ଣ ମୁଁ କହିଥିଲି ମୋ ନାଁ ରିତାରାଣୀ ରାଉତ ମୁଁ ରିତାରାଣୀ ରାଉତରେ ହିଁ ଥିଲି ଏବେ ତ ମୁଁ ରିତାରାଣୀ ବିବାହିତ ଏବେ ମୁଁ ରିତାରାଣୀ ଭୋଇ କିନ୍ତୁ ମୁଁ ଭଲ ଚିତ୍ର ଆଙ୍କେ ଯାହା ଚିତ୍ର ଦେବେ ଯେଉଁ ଫୁଲ ଦେବେ ମୁଁ ତାକୁ କାଟିଦେବି ଗୋଲାପ ଫୁଲ କତିରୁ ଆରମ୍ଭ କରିକି ଟଗର ଫୁଲ ପର୍ଯ୍ୟନ୍ତ ସବୁପ୍ରକାର ଫୁଲ ମୁଁ ଆଙ୍କି ଜାଣିଛି କଳସ ଜାଣିଛି ପଇଡ଼ ଜାଣିଛି ହାତୀ ଜାଣିଛି ସବୁ ଫୁଲ ମୁଁ ଚିତ୍ରାଙ୍କନ କରି ଶିଖିଛି ତେଣୁ ଆପଣ ମୋତେ ସହାୟତା କରନ୍ତୁ ଯେ ମୁଁ ଆପଣଙ୍କର ଆଶୀର୍ବାଦରୁ ଆହୁରି ଆଗକୁ ଆଗକୁ ଉନ୍ନତି କରେ ଯେମିତି ଭଲ ଚିତ୍ରଟିଏ ମଧ୍ୟ କରେ ଆପଣ ଆଶୀର୍ବାଦ କଲେ ମୁଁ ଚିର ଉପକୃତ ଲାଭ କରିବି ଏତିକ କହି ମୁଁ ମୋର ବକ୍ତ୍ୟବ୍ୟ ଶେଷ କରୁଛି ପ୍ରଣାମ